ଆଜ୍ଞା ଆଞ୍ଚଳିକ ଭାଷା ମୁଁ ଜାଣିଛି ମୋ ଘର ଯାଜପୁର ଜିଲ୍ଲାରେ ହୋଇଥିବାରୁ ଯାଜପୁର ନିକଟସ୍ଥ ଢେଙ୍କାନାଳ ଜିଲ୍ଲାକୁ ମୋର ଯିବା ଆସିବା କରିଆସେ ସେଠିକାର ଭାଷା ମୋତେ ଠିକ୍ ଭାବରେ ଜଣାଅଛି ସେଠିକା ଭାଷା ବହୁତ ଉନ୍ନତ ଓ ବହୁତ ମିଠା ଭାଷାର ଜଣାଯାଏ ଓଡ଼ିଶା ଭାଷାକୁ ରାଷ୍ଟ୍ରୀୟ ଭାଷାର ମାନ୍ୟତା ଦିଆଯିବାର